ହଁ ମୁଇଁ ଦୋକାନ୍ ଗୋଟେ ଯାଇଥିଲି ବହୁତ ଭଲ୍ ହେଲା ଇଅର୍ଫୋନ୍ ଗୋଟେ ଅଣିଥିଲି କାଏଁଜେ ବହୁତ ଭଲ୍ ବି ଦିଶିଥିଲା ମୋତେ ବହୁତ ଭଲ ଲାଗ୍ଲା ବି ଆର୍ ବହୁତ ବହୁତ ଭଲ୍ ବାଜୁଥିଲା ବି ବହୁତ୍ ଭଲ୍ କାଜେ କି ବାଜ୍ଲେ ବି ବହୁତ ଭଲ ଲାଗୁଥିଲା ଟିକିଏ ବେଶ୍ ବହୁତ୍ ଭଲ୍ ଲାଗୁଥିଲା ବହୁତ୍ ସବୁଆଡ଼େ ବହୁତ୍ ଭଲ୍ କଲର୍ ବି ଭଲ୍ ଭଲ୍ ଦିଶିଥଲା ବହୁତ୍ ଲୁକ୍ଫୁକ୍ ସବୁ ଭଲ ଥିଲା ଦୁକାନ୍ ଗୁଟେ ଯିବା କିଣିବ ଦେହି କରି କିଣିବା ଗୋଟେ ବହୁତ୍ ଅଲଗା ନିଜେ ଦେଖିବ ସେଟା କିଣିବ ବହୁତ୍ ବ୍ୟବହାର ବି ଅରାମସେ କରିବାର ନେଇଁ ଦେଖିଲା ଜିନିଷ କିଛି ବ୍ୟବହାର୍ କର୍ବୋ ବହୁତ୍ ଅଲଗା ହେସି ଦେଖିକରି ଆଣିବ ସେ ଜିନିଷ୍ ବହୁତ୍ ଭଲ୍ କାଏଁଜେ ଦେଖ୍ବୋ ଗଲେ ଏଖ୍ନା ଅରାମସେ ବୁଝିପାର୍ବ ନିଜେ ଦେଖିକରି ଆଣିପାର୍ବ କାଏଁଜେ ଚେକ୍ କର୍ବ ଆରାମ୍ସେ ସବୁକିଛି ତମ୍କେ ଭଲ୍ ଲାଗ୍ଲେ ଆଣ୍ବ ନେଇଁ ଲାଗ୍ଲେ ନେଇଁ ଆଣ୍ବ କାଏଁ ଯାଇକିନି ନିହାତି ଆଉ ଯେନ୍ତା ଅନଲାଇନ୍ କର୍ବୋ ଅନଲାଇନ୍ କେନ୍ତା କିଥିରେ ଖରାପ୍ ବାହାରିବା କେତେବେଲ୍ ଭଲ୍ ନେଇଁ ବି ବାଜୁଥିବା ସେଇ ହିସାବରେ ନିଜେ ଦେଖିକରି ଆଣ୍ବାଟା ବହୁତ୍ ଭଲ୍ କାଁଜେ ଆରମ୍ସେ ଯିବା ଆରମ୍ସେ କେତେ ବିନ୍ଦାସ୍ କର୍ବୋ ଆରମ୍ସେ କରି ହେଆଯିବା କିଛି ଚିନ୍ତା ବି ନେଇଁ ଲାଗ୍ବେ ଆରମ୍ସେ ପୁରା ନିଜେ ଦେଖ ନିଜେ ଆରମ୍ସେ ବ୍ୟବହାର୍ କର ଆରମ୍ସେ